ନିକଟରେ ଆମର ହୋଲସେଲ୍ ବଜାର ଅଛି ସେଠାରେ ଦୁଇରୁ ତିନିଟି ଦୋକାନ ବର୍ଷରେ କମ୍ କମ୍ ଟଙ୍କାରେ ଦିଅନ୍ତି ପନିପରିବା କିଣିଗଲାବେଳେ ସେ ଦୋକାନ ଠାରୁ ଅତି କମ୍ରେ ଆମେ ସାମଗ୍ରୀ ପାଇଥାଉ ଆଜି ଅନଲାଇନ୍ ସପିଙ୍ଗ୍ ବିଷୟରେ ଯଦି କହିବାକୁ ଯିବି ତା'ହେଲେ ଏଥିରେ ବହୁତ ଉନ୍ନତି ଆସିଛି ଅନଲାଇନ୍ ସପିଙ୍ଗ୍ ଦ୍ୱାରା ଆମେ ପ୍ରତ୍ୟେକଟି ଜିନିଷ ବା ପ୍ରଡ଼କ୍ଟ୍ ଆମ ଘରକୁ ଆଣି ଲୋକ ଦେଇଥାନ୍ତି ଯାହା କି ଅତି ସହଜ ଏବଂ ସରଳ ଉପାୟ ଏହା ଆଜିକାର ଏହି ସମୟରେ ସମସ୍ତେ ଅନଲାଇନ୍ ସପିଙ୍ଗ୍ କରନ୍ତି ଏହାର ବେଳେ ବେଳେ ଗୋଟେ କୁପ୍ରଭାବ ଥାଏ କି ଆମେ ବେଳେବେଳେ ଯେଉଁ ପ୍ରଡ଼କ୍ଟ୍ ବା ଯେଉଁ ସାମଗ୍ରୀ ଅର୍ଡ଼ର୍ କରିଥାଉ ସେଇଟା ନ ଆସି ବେଳେ ବେଳେ ଅଲଗା ପ୍ରଡ଼କ୍ଟ୍ ମଧ୍ୟ ପଠାଇ ଦେଇଥାନ୍ତି କିନ୍ତୁ ଆର ଭଲ ଗୁଣ ବି ଅଛି ସେଇ ପ୍ରଡ଼କ୍ଟ୍ରୁ ଆମେ ରିବ୍ୟାକ୍ ମଧ୍ୟ କରି ତାଙ୍କୁ ପଠାଇକି ଆମ ଟଙ୍କାଟା ଆମେ ପାଇଥାଉ ଏହିଭଳି ଭାବରେ ଆଜିର ଦିନରେ ଚାଲେ